ଆମ ପରିବାରରେ ଗୋଟିଏ ବାହାଘର ବାହାଘର ଅନୁଷ୍ଠିତ ହୋଇଥିଲା ସେଥିରେ ଆମେ ବହୁତ କିଛି ବ୍ୟବସ୍ଥା କରିିଥିଲୁ କରିଥିଲୁ ଆମ ପରିବାରର ସମସ୍ତ ସଦସ୍ୟ ଏବଂ ପାଖଆଖ କୁଣିଆ ସମସ୍ତେ ଘରରେ ଅଂଶଗ୍ରହଣ କରିଥିଲେ ବାହାଘରଟା ଶୃଙ୍ଖଳ ଭାବରେ କଟିଗଲା ତା'ପରେ ଆମେ ଅ ବରାତି ଯିବା ସମୟରେ ଡି ଜେ ଗାଡ଼ିର ଗାଡ଼ି ଡକେଇଥିଲୁ ଏବଂ ସମସ୍ତେ ସେଠାରେ ବହୁତ ମଜା ମଜଲିସ୍ କଲୁ ନାଚ ଗୀତ ବହୁତ କଲୁ ତା'ପରେ ଆମେ ସେଠାକୁ ପହଞ୍ଚିଲୁ ସେ ଜାଗାର ସମସ୍ତେ ଆମକୁ ବହୁତ କିଛି ରେସପେକ୍ଟ ଦେଲେ ଖାଇବା ପିଇବା ସେମାନେ ବି କିଛି ଅସୁବିଧା କଲେନି ଏବଂ ସମ ସବୁକିଛି ଶାନ୍ତି ଶୃଙ୍ଖଳା ହିସାବରେ ହେଇଗଲା ବାହାଘର ବାହାଘର ବାହାଘର ଦିନରେ ସମସ୍ତ ପରିବାର ଲୋକ ଏକ ହୋଇକି ସେହି ବାହାଘରକୁ ଆଉ ଟିକେ ଖୁସି ମାହୋଲରେ ତିଆରି କରିଦେଲେ ଏବଂ ସମସ୍ତେ ନିଜ ନିଜ କାମକୁ ଠିକ୍ ଭାବରେ କଲେ ଏବଂ ବାହାଘର ସମୟରେ ବହୁତ କିଛି ନାଚ ଗୀତ ହେଲା ଏବଂ ସମସ୍ତେ ବାହାଘରରେ ବହୁତ ମଜା ମଜଲିସ୍ ଏନ୍ଜୟ କଲେ ଏବଂ ଖାଇବା ପିଇବାରୁ ନେଇକି ଏ ଟୁ ଜେଡ଼୍ ଯାହା ଯାହା କାମ ବାକି ରହିଯାଇଥିଲା ସେଗୁଡ଼ିକୁ ସମସ୍ତେ ମନ ଭରି ଅନୁଭବ କଲେ ଏବଂ ସମସ୍ତେ ବାହାଘରରେ ବହୁତ ଖୁସି ହୋଇ ବାହାଘରକୁ ଶାନ୍ତିଶୃଙ୍ଖଳା ଭାବରେ ସମ୍ପୂର୍ଣ୍ଣ କଲେ